ଗୋଟେ କ୍ୟାବ୍ ଆମେ ବୁକିଂ କରୁଥିଲୁ ମୁଁ ଗୋଟେ କ୍ୟାବ୍ ବୁକିଂ କରିଥିଲି ଯେ କ୍ୟାବ୍ର ଏବେ କ୍ୟାବ୍ ଯେହେତୁ ଆସିବା ପାଇଁ ବିଳମ୍ବ ହେଇଛି ଓ ଆମ ସାଙ୍ଗ ପିଲା ଗୋଟେ ଆର୍ଜେଣ୍ଟ୍ ଥିଲା ଯିବା ପାଇଁ ସେଥିପାଇଁ ଆମେ କ୍ୟାବ୍କୁ କୈନ୍ସଲ୍ କଲୁ ଏବଂ କୈନ୍ସଲ୍ କରିବା କାରଣ ଏଇକି ଯେ ଆମକୁ ଲେଟ୍ ହଉଥିଲା କ୍ୟାବ୍ଟା ଆସିବା ପାଇଁ ଆର୍ ଆମକୁ ଦରକାର ଥିଲା ଏମୋରଜେନ୍ସି ଯିବା ଆମ ଯେ ଏରିଆରେ ଥିଲୁ ସେ ଏରିଆରେ ପ୍ରପର୍ ଆମେ ଲୋକେସନ୍ ତାକୁ ଦେଇପାରୁନି ଡିଜିଟାଲ୍ ବା ଟୱାର୍ ମୋବାଇଲ୍ ଟାୱାର୍ ଗୋଟେ ନେଟୱାର୍କରେ ଗୋଟେ ସମସ୍ୟା ଏଇଠି ଥିଲା ଯେହେତୁ ପାଇଁ ଆମେ କ୍ୟାବ୍ ବି ଠିକ୍ରେ ବୁକିଂ କରିପାରିଲୁ ନାହିଁ ଏବଂ ଆମ ପାଖରେ ତାହାର ସମୟ ବା ଯେ କ୍ୟାବ୍ ଆମକୁ ଯେଉଁ ସମୟ ଦେଇଥିଲା ସେ ସମୟ ଭିତରେ ଆମେ ତାକୁ ଆଟେଣ୍ଡ୍ ବି ପାରିଲୁ ନାହିଁ